ଆଜ୍ଞା ଦୋକାନୀ ସାର ଭାଇ କହୁଥିଲେ ତ ଆଉ କି କି ସାର ରଖିଛନ୍ତି ଆପଣ ଆଉ ସେରା ସବୁ ୟୁରିଆ କେତେ ରେଟ୍ ଆଉ ଗ୍ରମର ପଟାସ୍ ଆଉ ଏବେ କ'ଣ ନୂଆ କ'ଣ ପୁଣି ଆସିଛି ସାର ମୁଁ ନେଇଥାନ୍ତି କେତେ ରେଟ୍ କେତେ ଏଇଟା କ'ଣ ଏତେ ରେଟ୍ ନଉଛ ଆମର ତ ଇଆଡ଼େ କହୁଛନ୍ତି ଦୁଇଶହ ବୋଲିନା ଜାଣିନି ମୁଁ ସାର ଫାର ପକଉନି ମୁଁ ଗୋବର ଖତ ଆମର ମୁଁ ସେଇଡ଼ା ପକୁଏଁ ଆଉ ସେ ଲୋକମାନେ କହିଲେ କି କେମିତି ଶ୍ୟାମଳା ଭଲ ଉର୍ବରତା କରୁଛି ବୋଲି ସେଥିପାଇଁ ମୁଁ ପକେଇବା ପାଇଁ ଆଣିଥିଲି ତମ ପାଖରୁ ସେଥିପାଇଁ ବୁଝୁଛି ରେଟ୍ ଟା ଅଣିବି ବୋଲି ଆଉ ତମେ ଏତେ ରେଟ୍ କହିନେ କେମିତି କୁହନି ହବ ତମେ ସିନା ଟିକିଏ କହିନେ କେଉଁଟା ଭଲ ପକେଇନେ ହବ ମୁଁ ମାନେ ଭଲ ଚାଷ ହବ ଭଲ ଅମଳ ହବ ଦୁଇ ପାଇସା ମୁଁ ପାଇବି ଘର ପାଖରେ ପା ଜଣେ କହୁଥିଲେ ଗ୍ରୁମର ଭଲ ପକେଇନେ ଭଲ ଉର୍ବରତା ହଉଛି ବୋଲି ପନ୍ଦରଶହ ଟଙ୍କା କାହିଁ ସବୁ ରେଟ୍ ତ ତମେ ଏତେ ଜିନିଷ କରିଛି କେମିତି କହିନେ କହିଲେ ହବ ସେ ତ କମ୍ ନଉଛନ୍ତି ତମେ ଟିକିଏ କମ୍ ରେଟ୍ କନେ ମୁଁ ତମର ସବୁବେଳେ ସବୁ ଉ ବର୍ଷ ମୁଁ ତମ ପାଖରୁ ସାର ନିଅନ୍ତି ଲୋକ ବି ଠିକ୍ କରିଦେମି ଆଉ ଆମେ ସମସ୍ତେ ନବୁ ତମର ତମର ବି ଲାଭ ହବ ସେମିତି ପୁଣି କନେ ହବନା ଆଉ ଟିକିଏ ଗୋଟେ ଏକରକୁ କେତେ ସାର ଲାଗିବ ଗୋଟେ ପ୍ୟାକେଟ୍ ହେଇଯିବ ନା ଗୋଟେ ପ୍ୟାକେଟ୍ ହେଇଯିବ ହୁଁ ହେଇଯିବ ତ ମତେ ଡି ଏ ପି ଆଉ ଯେଉଁ ଇଏ ଟିକିଏ ଦେ କହିପାରିବେ କେ ପଟାସ୍ ଡି ଏ ପି ମତେ ମିଶେଇକି ଦେବେ ଆଉ ଶ୍ୟାମଳାଟା ରଖିଥିବେ ମୁଁ ପଛରେ ଆଣିବି ଆଉ ଖୋଲା ଦେବେ ନା ମାନେ ଏମିତି କିଲୋ ହିସାବରେ ଦେବେ ଇଏ କରିକିନା ପ୍ୟାକେଟ୍ ଦେବେ ପନ୍ଦର କିଲୋଗ୍ରାମ୍ ମୁଁ ନେବି ନେଇଥାନ୍ତି ହଉ ଆଜି ତାନେ ମୁଁ ନେବି ଆପଣ ରଖିଥାନ୍ତୁ ମୁଁ ପଛରେ କଲ କରିବି ଆଉ ଲୋକ ନେଇକି ଯିବି ଆମେ ଆଣିବୁ ଆଉ ରଖୁଛି ଆଁ